ଆମ ରାଜ୍ୟର ନାମ ହେଉଛି ଓଡ଼ିଶା ଏବଂ ଆମ ମାତୃଭାଷା ର ନାମ ହେଉଛି ଓଡ଼ିଆ ଓଡ଼ିଆ ଭାଷାରେ ଅନେକ ପ୍ରକାରର କଳାତ୍ମକ ସାହିତ୍ୟ କବିତା ଏବଂ ଅନେକ ପ୍ରକାରର ପ୍ରବନ୍ଧ ରହିଛି ଏହି ପ୍ରବନ୍ଧ ଗୁଡ଼ିକୁ ଆମେ ଲେଖିବା ସହିତ ସେଗୁଡ଼ିକୁ ସହଜ ରେ ବୁଝି ପାରୁଛୁ ପଢ଼ି ପାରୁଛୁ ଏବଂ ଆମର ପିଲାମାନେ ମଧ୍ୟ ସେହି ଗୁଡ଼ିକୁ ସହଜରେ ବୁଝି ପାରୁଛନ୍ତି ପଢ଼ି ପାରୁଛନ୍ତି